ଆକୁ ମୁଁ ଭଲ ଲାଗେ କାହିଁକି ନା ଏଥିରେ ସଂସାର ସହିତ ନିଜକୁ ଆମେ ଯେଉଁ ଜଡ଼ିତ କରିକି ରଖିଛେ ସେଇଟାକୁ ଆମେ କିପରି ଜଡ଼ିତ ନ କରି ଆମେ କେବଳ ଭଗବତ ମୁଖି ହେବା ସେଇଟା ଗୀତାରେ କେବଳ ଲେଖା ହୋଇଛି ଯାହା ଫଳରେ କି ଆମେ ଦିନକୁ ମୁଁ ଅନେକ ସମୟ ଗୀତା ପଢ଼େ ଏବଂ ଯେତିକି ଯେତିକି ପଢ଼ୁଥାଏ ସେତିକି ସେତିକି ନୂଆର ଉନ୍ମାଦନା ମୁଁ ସେଇଠୁ ପାଉଥାଏ ଏବଂ ଭଗବାନଙ୍କ ଆଡ଼ ଭଗବାନଙ୍କ ମୁଖ ଓ ପାଖକୁ ମୁଁ ସେତିକି ସେତିକି ଆଗେଇ ଯାଇଥାଏ ବହି ଶେଷ କରିବାକୁ ପାଖାପାଖି ତିନି ମାସ ପର୍ଯ୍ୟନ୍ତ ଲାଗେ ମୁଁ ଦିନକୁ ପ୍ରାୟ ଘଣ୍ଟା ଘଣ୍ଟା ଧରି ତିନି ଘଣ୍ଟା ଧରି ଧାରାବାହିକ ହିସାବରେ ବହି ପଢ଼େ ମାସିକ ଲକ୍ଷ୍ୟ ହିସାବରେ ମୁଁ କେତେ ଗୁଡ଼ିଏ ନିର୍ଦ୍ଧିଷ୍ଟ ଲେଖିଲେଖା ଶେଷ କରିବାକୁ ଭଲ ପାଏ